ବର୍ତ୍ତମାନ ଯେଉଁ ପିଲା ଗୁଡ଼ାକ ପାଠ ପଢ଼ା ହେଉଛି ସେଗୁଡ଼ାକ ହେଲା ଇଂଲିଶ ମିଡ଼ିଅମ୍ରେ ବିଶେଷ କରି ପ୍ରାଧାନ୍ୟ ଦିଆହେଉଛି ତେଣୁ ଯାହା ଦେଖାଯାଉଛି ଆମ ଓଡ଼ିଆଭାଷା ସଂସ୍କୃତି ଧୀରେ ଧୀରେ ଅବନୀତି ହେବା ଆଡ଼କୁ ଗତି କରୁଛି ତେଣୁ ତାକୁ ସବୁ ଓଡ଼ିଆଭାଷା ସଂସ୍କୃତିକୁ ବଜାୟ ରଖିବା ପାଇଁ ହେଲେ ବର୍ତ୍ତମାନ ଆମର ଆଗାମୀ ପିଢ଼ି ପିଲାମାନଙ୍କୁ ଉତ୍ସାହିତ କରିବା ହେଉଛି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଇବା ଗୀତ ବୋଲାଇବା ଏବଂ ପୌରାଣିକ ଗଳ୍ପ ସବୁ ଶୁଣାଇବା ନାଟକ ଶିଖାଇବା ଏସବୁ ଯାଇକି ଆମର ଓଡ଼ିଆ ଭାଷା ଏବଂ ସଂସ୍କୃତି ବଞ୍ଚି ରହିବ